ମୁଁ ଏହିଆ କହୁଥିଲି ଆପଣଙ୍କ ଦୋକାନରେ ବଢ଼ିଆ ବଢ଼ିଆ ଭେରାଇଟି ଡ୍ରେସ୍ ଆସୁଛି ନା ଡିଜାଇନ ନାଁ ଗୁଡ଼ା କହିଲେ ଟିକେ କେଉଁ କେଉଁ ଡ୍ରେସ୍ ଆସୁଛି ସ୍ଲାକ୍ସ ପ୍ୟାଣ୍ଟ ଜିନ୍ସ ପ୍ୟାଣ୍ଟ ଉପରେ ଆସୁଛି ସବୁ ରେଟ୍ କେମିତି କ'ଣ ଅଛି ଜିନ୍ସ ପ୍ୟାଣ୍ଟ ଗୋଟିଏ କେତେ କ'ଣ ରେଟ୍ ଅଛି ଏମିତି ତା'ହେଲେ ଅଛି ଡ୍ରେସ୍ କ୍ୱାଲିଟି ସବୁ ନା ମୁଁ ଲେଡ଼ିସ୍ ମାନଙ୍କ ଆମ ଜେଣ୍ଟସ୍ ମାନଙ୍କର ପଚାରୁଛି ଡିଜାଇନ ତା'ହେଲେ ଭଲ ଭଲ ଅଛି ତା'ହେଲେ ସବୁ ମୁଁ ଏକା ଥରେ ଉଠାଇଥାନ୍ତି ଗୋଟିଏ ଗୋଟିଏ ପୋକେଟ୍ ୱାଲା ଉଠାଇଥାନ୍ତି ବଡ଼ ବଡ଼ ଗୋଡ଼ାଉନ ତୁମେ ତ ଆଣୁଥିବ ତୁମଠୁ ଆଣିବି ହଁ ମୁଁ ସେମିତି ମଗାଉଛି ଯାହା ହେଲେ ରେଟ୍ ରାଟ୍ କେତେ କ'ଣ ଆସିବ ରେଟ୍ ରାଟ୍ ତା'ହେଲେ କେତେ କ'ଣ ନେବ ରେଟ୍ ରାଟ୍ କେତେ ତା'ହେଲେ କେମିତି କ'ଣ ନେବ ମୋର ସ୍ଲାକ୍ସ ଆଉ ସ୍ପୋର୍ଟ୍ସ ଦରକାର ସ୍ଲାକ୍ସ ପ୍ୟାଣ୍ଟ ସ୍ପୋର୍ଟ୍ସ ଗଞ୍ଜି ଦରକାର ପୁରା ହଁ ହଁ ସେହି ଗଞ୍ଜି ଦରକାର ଆଉ ତା'ପରେ ଆଉ କପଡ଼ା ଵାଲା ସାର୍ଟ ଦରକାର ଷ୍ଟ୍ରେଚିଙ୍ଗ ସାର୍ଟ ଗୁଡ଼ାକ ହଁ କହୁଥିଲି ଡ୍ରେସ୍ ଫ୍ରେସ୍ ଭଲ କ୍ୱାଲିଟି ଅଛି ତା'ହେଲେ ନୂଆ ନୂଆ କ୍ୱାଲିଟି ଏବେ ଯେଉଁ ନ୍ୟୁ ମଡ଼େଲ ଷ୍ଟାଇଲ ଅଛି ନା ନାହିଁ ଯେଉଁ ନ୍ୟୁ ମଡ଼େଲ ଷ୍ଟାଇଲ ସେଗୁଡ଼ା ସବୁ ଅଛି ନା ନାହିଁ ତା'ହେଲେ ସବୁ ନ୍ୟୁ ମଡ଼େଲ ଷ୍ଟାଇଲ କାହିଁକି ନା ଓଲ୍ଡ ମଡ଼େଲର ତ ଚାଲୁନି ନା ଏବେ ସେଥିପାଇଁ କହିଥିଲି ସେଥିପାଇଁ ମୁଁ କହୁଛି ଟାଇମ୍ ହୋଇଗଲାଣି ମୁଁ ଯିବି ଦଶହରା ପାଇଲାଣି ପା ମୁଁ କହୁଥିଲି ଭଲ ଭଲ ଡିଜାଇନ କେଉଁ କେଉଁ କଲର୍ ଡ୍ରେସ୍ ଦରକାର ହୋଲ୍ସେଲ୍ରେ ନାହିଁ ମୁଁ ଜାଣିଛି ଡ୍ରେସ୍ ଅବଶ୍ୟ ଆପଣଙ୍କ ଦୋକାନରେ ବହୁତ ଭଲ ଭଲ ମିଳେ ବହୁତ ଭଲ ରେଟ୍ରେ ବି ମିଳେ ହଁ ସେ ଭଲ ଦଶହରା ପାଇଲାଣି ନା ମୁଁ ସେଥିପାଇଁ କହିଲି ନୂଆ ନୂଆ ଡିଜାଇନର ସବୁ ଡ୍ରେସ୍ ଆସିବା ସେଗୁଡ଼ା ସବୁ ରଖିବା ପାଇଁ କହୁଛି ହଁ ହେଉ